ଓଡ଼ିଆ ଭାଷା ଆଗରୁ ଆମର ଶୁଦ୍ଧ ଓଡ଼ିଆ ପିଲା କହୁଥିଲେ ଏବେ ଟିକେ ବାହାରକୁ ଯାଇକରି ଓଡ଼ିଆ ଅ କମ୍ ଇଂଲିଶ୍ ଅଧିକ କହୁଛନ୍ତି ଯାହା ଫଳରେ କି ଯେଉଁମାନେ ପାଠ ପଢ଼ିନାହାନ୍ତି ଯେଉଁମାନେ ଏ ଅ ଅଶିକ୍ଷିତ ଲୋକମାନେ ସେ ଟିକେ ଇଂଲିଶ୍ ବୁଝିପାରୁନାହାନ୍ତି ଯାହା ଫଳରେ କି ଆମ ଓଡ଼ିଆ ଭାଷାର ଓଡ଼ିଆ ଭାଷାର ସଂସ୍କୃତିଟା ଲୋପ ପାଇବାକୁ ବସିଲାଣି ଅଧା ଇଂଲିଶ୍ ଅଧା ଓଡ଼ିଆ କହୁଛନ୍ତି ବିଶେଷ କରି ଓଡ଼ିଆ ଭାଷାର ଲୋପ ପାଇବାକୁ ବସିଲାଣି ଓଡ଼ିଆ ଭାଷା ଗୋଟିଏ ହେଉଛି ଆମର ଓଡ଼ିଆର ଓଡ଼ିଶାର ଜାତିର ଗୋୖରବ ଓଡ଼ିଆ ଭାଷା ଓଡ଼ିଆ ଭା ଓଡ଼ିଆକୁ ଆମର ଚାହୁଁଚି ସବୁ ସ୍ତରରେ ଓଡ଼ିଆ ଭାଷା ପ୍ରୟୋଗ ହେଲେ ଲୋକମାନେ ଯେଉଁମାନେ ପାଠ ପ ପାଠରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ଓଡ଼ିଆ ଭାଷାରେ ପରୀକ୍ଷା ଦେଲେ ତାଙ୍କୁ ସେମାନେ ସହଜରେ ପ୍ରଶ୍ନର ଉତ୍ତର ଦେଇପାରିବେ କାହିଁକି ନାଁ ଆମର ଗାଁ ଓଡ଼ିଆରେ ବହୁତ ଗ୍ରାମ ଅଛି ସହର କମ୍ ଗ୍ରାମ ବେଶୀ ସେଥିପାଇଁ ଲୋକ ଓଡ଼ିଆ ମିଡ଼ିଅମ୍ରେ ପଢ଼ୁଚଛନ୍ତି ଓଡ଼ିଆ ଓଡ଼ିଆ ଭାଷାର ପ୍ରୟୋଗ ବେଶୀ ହେଉଛି ଯେତୋବେଳେ ଇଂଲିଶ୍ କୋଶ୍ଚିନ୍ଗୁଡ଼ାକ ଆସୁଛି ସେମାନେ ତାକୁ ପଢ଼ି କୋ ପଢ଼ି ପାରୁନାହାନ୍ତି ଏକରେ ପଢ଼ିଲେ ବି ତାର ଆନ୍ସର୍ର ଓଡ଼ିଆର ଆନ୍ସର୍ ଇଂଲିଶରେ ଟ୍ରାନ୍ସଲେଟ୍ କରିପାରିନାହାନ୍ତି ସେଥିପାଇଁ ମୁଁ ଚାହୁଁଛି ପାଠ୍ୟପୁସ୍ତକରେ ଓଡ଼ି ଓଡ଼ିଆ ଭାଷାର ପ୍ରୟୋଗ ହେଉ ଆଉ ଓଡ଼ିଆ ଭାଷାରେ କୋଶ୍ଚିନ୍ ହେଉ ହେଲେ ସବୁ ପ୍ରକାରର ସୁବିଧା ହେବ ଓଡ଼ିଆ ମ ହୁଏ ମନେକର ଆମେ ଗୋଟେ ଜାଗାକୁ ଯାଉଛୁ ସେଠି ଇଂଲିଶ୍ରେ ଲେଖା ହୋଇଛି ଆମେ କମ୍ ବୟସର ଯେଉଁମାନେ ପାଠ ପଢ଼ିଛୁ ଆମେ ଜାଣିଦେଉଛୁ ହୁଏ ବସ୍ ଷ୍ଟାଣ୍ଡ୍ର ନାଁ ଓଡ଼ିଆରେ ଲେଖାହେଲେ ଲୋକ ଫଳପ୍ରଦ ହେବେ ଟ୍ରେନ୍ ଲାଇନ୍ର ଷ୍ଟେସନ୍ ଓଡ଼ିଆରେ ଲେଖାହେଲେ ଲୋକ ଫଳପ୍ରଦ ହେବେ ସେଥିପାଇଁ ଓଡ଼ିଆ ଭାଷା ନିହାତି ଦରକାର